ମୁଁ ଦୁଇ ବର୍ଷ ପୂର୍ବେ ମୋର ସାଙ୍ଗମାନଙ୍କ ଅନୁମତିରେ ପରାମର୍ଶରେ ଗୋଟିଏ କ୍ୟାମେରା କିଣିଥିଲି ତ ସେ କ୍ୟାମେରାର ନାଁ ହେଉଛି ନିକ୍କନ୍ ଛପନଷଠି ତାକୁ ଯେତୋଳେ ଫାଷ୍ଟ୍ ମୁଁ ନେଲି ବହୁତ ଭଲ ଲାଗିଲା ପସନ୍ଦ ବି ଲାଗିଲା ଆଉ ଗୋଟେ ବର୍ଷ ୱାରେଣ୍ଟି ସହ ମୋତେ ମିଳିଥିଲା ଆଉ ଗୋଟେ ବର୍ଷ ମୁଁ ୟୁଜ୍ ବି କଲି ତା'ପରେ ଗୋଟେ ବର୍ଷ ୟୁଜ୍ ପରେ ଟିକେ ଟିକେ ସେମତି ଖରାପ ବାହାରିଲା କ୍ଲିକ୍ଲ କଲା ବେଳେ ଅସୁବିଧା ହେଉଥାଏ ତା'ର ବି ବହୁତ କିଛି ପ୍ରୋବ୍ଲେମ୍ ବାହାରୁଚି ବ୍ୟାଟେରୀ ବ୍ୟାକଅପ୍ ବି ଠିକ୍ସେ ନେଉନଥିଲା ଇଏ ଆମର ଫୋକସ୍ ବି ଠିକ୍ସେ ନେଉଁନି ଆଉ ଏଇନା ବହୁତ ବେକାରୀଆ ମୋତେ ଲାଗୁଛି ଆଉ ବୋଧେ କ୍ୟାମେରାଟା ନେଇକି ମୁଁ ବହୁତ ବଡ଼ ଭୁଲ କରିଦେଲି ଆଉ କ୍ୟାମେରା ବଦଳରେ ମୁଁ ଯଦି ଆଉ ଗୋଟେ ଭଲ କିଛି ଜିନିଷ ନେଇଥା'ନ୍ତି କି ବାଇକ୍ ଫାଇକ୍ ନେଇଥା'ନ୍ତି ତା'ହେଲେ ଭଲ ହୋଇଥାନ୍ତା ଆଉ ସେତେବେଳେ ମୁଁ ସାଙ୍ଗମାନଙ୍କର ଯୋଗୁଁ ସେଇଟା ନେଇନେଲି କିନ୍ତୁ ଏବେ ନେଇକି ମୋତେ ବହୁତ ପସ୍ତଉଛି ଆଉ